ହ୍ୟାଲୋ ଲେଙ୍କା ବାବୁ ଆଉ ହଁ ମୁଁ କହୁଥିଲି କି ଆଉ ଆରେ ଟିକେ ତିର୍ତ୍ତୋଲ ମାର୍କେଟ ଆଡ଼େ ଆମ ବେପାରଟାକୁ ବଢ଼ାଇଲେ ହୁଅନ୍ତା ନି ମୁଁ କହୁଥିଲି କି ଆଉ ତିର୍ତ୍ତୋଲ ମାର୍କେଟରେ ବହୁତ ଲୋକ ମୋର ଚିହ୍ନା ଅଛନ୍ତି ବୁଝିଲେ ନା ଇଏ କହୁଛନ୍ତି କି ଆଉ ସାର୍ ଆଉ ଆପଣ ଏତେ ଆଡ଼େ ଖୋଲୁଛନ୍ତି ଆଉ ଇଆଡ଼େ ଟିକେ ଆସନ୍ତୁ ଆଡ଼େ ବି ଲୋକମାନେ ବହୁତ ସୁବିଧାର ଉପଭୋଗ କରନ୍ତୁ ଆପଣ ତ ବହୁତ ସୁବିଧା ଦେଉଛନ୍ତି ଆମ ବିଜନେସ୍ଟା ବି ବହୁତ ଭଲ ଚାଲିଛି ଲୋକମାନେ ଆକୁ ପ୍ରିଫର୍ କରୁଛନ୍ତି ତେଣୁ ମୁଁ କହୁଥିଲି କି ତିର୍ତ୍ତୋଲ ମାର୍କେଟରେ ତ ଆମକୁ କୌଣସି ବ୍ରାଞ୍ଚ ନାହିଁ ଆମେ ଗୋଟେ ବ୍ରାଞ୍ଚ ଖୋଲିବା ତିର୍ତ୍ତୋଲ ମାର୍କେଟରେ ଯେଉଁଟା କି ଲୋକମାନେ ଖୋଜୁଛନ୍ତି ତା'ର ଲୋକମାନେ ଉପଭୋଗ କରି ପାରିବେ ଆମ ଏ ବ୍ରାଞ୍ଚଟାକୁ ଆଉ ହଁ ମୁଁ ତ କହୁଛି କି ଆଉ ମାର୍କେଟରେ ପକାଇଲେ ଆମ ବିଜିନେସ୍ଟା ଭଲ ଚାଲନ୍ତା ଲୋକମାନେ ଆମକୁ ଜଣା ଆମ ଆମ ଜିନିଷକୁ ଜଣାଶୁଣା ହେଲାଣି ଆମ ଜିନିଷ ବହୁତ ଭଲ ଅଛି ବୋଲି ଲୋକମାନେ କହୁଛନ୍ତି ସେମାନେ ବାହା ଯେଉଁଠୁ ଆଣୁଛନ୍ତି ବାହାରୁ ଆମ ଜିନିଷକୁ ଏମାନେ କହୁଛନ୍ତି ଜିନିଷ ତ ଆମ ପାଖରେ ମିଳିଲେ ଭଲ ହୁଅନ୍ତା ସେଥିପାଇଁ ମୁଁ କହୁଥିଲି କି ତିର୍ତ୍ତୋଲରେ ହଁ ମୁଁ ତ ସେଥିପାଇଁ କହୁଥିଲି ମୁଁ ତ ସେଥିପାଇଁ କହୁଥିଲି ଗୋଟେ ଖେଲି ଦେବା ବୋଲି ଆଉ ଆପଣ କ'ଣ ରାଜି ଅଛନ୍ତି ନା ନାଇଁ ଆପଣ କହିଲେ ଗୋଟେ ଦେଖିବା ଆମେ ଟ୍ରାଏ କରିବା ଗୋଟେ କିଛି କରିବା ପାଇଁ ହଁ ହଁ ହଁ ହଉ ଆରମ୍ଭ କର ହଁ ମୁଁ କହୁଥିଲି କି ଯଦି ଆମର ସେଇଠି ହୁଏ ଆମର ଗୋଟେ ଏମ୍ପ୍ଲୋୟିଟେ ଦରକାର ଆମର ଗୋଟେ ଏମ୍ପ୍ଲୋୟି ବି ଦରକାର ମୋତେ ଯାହା ହେଲେ ବି ମୁଁ କ'ଣ ଆଉ ଏକା ତା'କୁ ସମ୍ଭାଳି ପାରିବି କି ଆମର ଆଉ ଦୁଇ ଜଣ ଏମ୍ପ୍ଲୋୟି ଦରକାର ଯାହା ହେଲେ ବି ଆମର ଦୁଇଟା ଏମ୍ପ୍ଲୋୟି ଦରକାର ଆଉ ମୁଁ ମୋ ମୁଁ ଏଇଠି ଚିହ୍ନାରେ ଦୁଇ ଜଣ ଅଛନ୍ତି ମୁଁ ତାଙ୍କୁ ଟ୍ରାଏ କରୁଛି ଆଣିବା ପାଇଁ ତ ଆପଣ କ'ଣ କହୁଛନ୍ତି ଫାଇନାଲ୍ ତ ହଉ ସାର୍ ହଉ ସାର୍ ମୁଁ ରହୁଛି ସାର୍